କନ୍ଧମାଳ ଜିଲ୍ଲାରେ ସ୍ଥାନୀୟ ରାଜନୈତିକ ପାର୍ଟି ଚାରିଗୋଟି ଅଛି ବିଜେଡ଼ି ବିଜେପି ଆମ ଆଦମି କଂଗ୍ରେସ ସେଥିମଧ୍ୟରୁ ଆମ ଜିଲ୍ଲାରେ କାର୍ଯ୍ୟରତ ହେଉଛି ବିଜେଡ଼ି ପାର୍ଟି ଆକାଂକ୍ଷା ପ୍ରଧାନ ହେଉଛନ୍ତି ବିଜେଡି ପାର୍ଟୀରୁ ଅଧକ୍ଷ୍ୟା ଓ ଆମ ଜିଲ୍ଲାର ଜିଲ୍ଲାପରିଷଦ ଆମ ସହରର ଏମ୍ଏଲ୍ଏ ହେଉଛନ୍ତି ସାଲୁକା ପ୍ରଧାନ ବିଜେଡ଼ି ପାର୍ଟି ଆସିବା ଦ୍ଵାରା ଆମ ଜିଲ୍ଲାର ବହୁତ ଉନ୍ନତି ହୋଇଛି ଯଥା ଆଦିବାସୀ ମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟ ଓ ରହିବାରେ ବହୁତ ଉନ୍ନତ ହୋଇଛି